ସ୍ଵଚ୍ଛ ନିର୍ମଳ ଅନ୍ଧାର ରାତିକୁ ଯେତେବେଳେ ଆପଣ ଚାହିଁବେ ଆପଣଙ୍କ ସାମ୍ନାରେ କୋଟି କୋଟି ତାରା ଜୁଳୁଜୁଳୁ ହୋଇ ଦିଶୁଥିବେ ଉତ୍ତର ଦିଗରେ ଜୁଳୁଜୁଳୁ ହୋଇ ତାରା ଦିଶୁଥିବାର ଗୋଟିଏ କ୍ୱେଶ୍ଚିନ୍ ମାର୍କ ଭଳିଆ ଦିଶୁଥିବା ତାରା ପୁଞ୍ଜ ହେଉଛନ୍ତି ସପ୍ତର୍ଷିମଣ୍ଡଳ କେଉଁ ଆବାହମାନ କାଳ ଯୁଗରୁ ସେ ଗୋଟିଏ ଜାଗାରେ ହିଁ ସେ ଅବସ୍ଥାପନ କରିକରି ଅଛି ଗୁଡ଼ିଏ ତାରା ଅଛନ୍ତି ଗୁଡ଼ିଏ ନକ୍ଷତ୍ର ଅଛନ୍ତି ଯେଉଁମାନେ ତାଙ୍କର ଦିଗ ପରିବର୍ତ୍ତନ କରନ୍ତି କିନ୍ତୁ ସପ୍ତର୍ଷିମଣ୍ଡଳ ସେ ଗୋଟିଏ ଜାଗାରେ ହିଁ ଅବସ୍ଥାପନ କରିଛି ତା'ର ଟିକିଏ ଉପରକୁ ଉଠିଲେ ଉଠି ଦେଖିବେ ଯଦି ଗୋଟିଏ ଖୁବ୍ ଜୋର୍ରେ ତାରା ଗୋଟିଏ ଜୁଳୁଜୁଳୁ ହୋଇକରି ଦିଶୁଥିବ ସେଇଟା ହେଉଛି ଧ୍ରୁବ ତାରା ସପ୍ତର୍ଷିମଣ୍ଡଳ କୁହାଯାଏ ସାତଟା ଋଷିର ସମ୍ମିଶ୍ରଣରେ ସପ୍ତର୍ଷିମଣ୍ଡଳ ଆଉ ସେମାନଙ୍କର ନାଁ ହେଉଛି କ୍ରତୁ ପୁଲହ ପୁଲସ୍ତ୍ୟ ଅତ୍ରି ଅଙ୍ଗିରା ବଶିଷ୍ଠ ମରୀଚି ସବୁବେଳେ ସେ ଗୋଟିଏ ଜାଗାରେ ସେ ତାରାକୁ ଦେଖିଲେ ମୋତେ ଭାରି ଆକର୍ଷଣ କରେ